ହଁ ହଁ ମୁଁ ଅସିତ କୁମାର ପ୍ରଧାନ କହୁଥିଲି ମୁଁ କହିଲି ଆପଣଙ୍କ ପାର୍ଲରରେ କ'ଣ କେମିତି କ'ଣ ଅଫର ଫପର ଚାଲୁଛି ଟିକେ କହୁନାହାଁନ୍ତି ମୁଁ ହଁ

ହଁ କେତେ ଟଙ୍କା କ'ଣ ଲାଗିବ ସେଥିରେ କ'ଣ କ'ଣ ମାନେ ବୁଝିପାରିଲିନି କ'ଣ କରିବେ

ଆଉ ଆଉ କ'ଣ ଅଛି କହୁନାହାଁନ୍ତି ଟିକେ ବୁଝିଦେବା

ହଁ ମୋର ଆଉ ମୋର

ହଉ

ହଁ ଯେମିତି ମୋର ଟିକେ ଭଲ କରିବେ ସେମିତି ଭଲ କରିଲେ ମୁଁ ଆପଣଙ୍କ ଦୋକାନକୁ ଆଉ ଥରେ ଯେମିତି ଯିବି ଆଉ ହଁ ମୁଁ ବି ଯିବି ଆଉ ମୋ ସାଙ୍ଗସାଥି ଯାହା ସମସ୍ତଙ୍କୁ କହି ଆପଣଙ୍କ ପାର୍ଲରକୁ ଯିବାକୁ

ହଁ ମୁଁ ଜାଣିପାରିଲି ମୁଁ ଜାଣିଲି ହଁ

ମୁଁ ଟିକେ କାମ ଥିଲା ତ ସେଇ ଆଠଟା ବେଳକୁ ଯାଇଥିଲେ ସେତେବେଳେ ଆପଣ ଖୋଲୁଛନ୍ତି ନା ଖୋଲୁନାହାନ୍ତି ଆଠଟା ବେଳକୁ

ଆଚ୍ଛା ଆଜ୍ଞା

ହଁ ହଉ ଆଜ୍ଞା ରଖୁଛି ହଁ

ହଁ ଆଜ୍ଞା ଆଉ ରଖୁଛି ହେଲା